ମୋର ଡ୍ରଇଂ କରିବା ଫଟୋ ଚିତ୍ର କରିବା ମୋର ଦକ୍ଷତା ରହିଛି ମୁଁ ଯେକୌଣସି ଗଛଲତା ଫୁଲଫଳ ପଶୁପକ୍ଷୀ ପାହାଡ଼ ପର୍ବତ ଚିତ୍ର ଅଙ୍କନ କରିପାରୁଛି ମୋତେ କେବେ ସହଜ ଚିତ୍ର କରିବାକୁ ଭଲଲାଗେ ନାହିଁ ମୁଁ ସବୁଦିନେ କଷ୍ଟସାଧ୍ୟ ଚିତ୍ର ଗୁଡ଼ିକ କରିଥାଏ ମୁଁ ନିଜ ଘରେ ବସି ପେନସିଲ୍ ସାହାଯ୍ୟରେ ଚିତ୍ର ଅଙ୍କନ କରେ ମୁଁ ଘରେ ଖାଲି ସମୟରେ ଘରେ ବସିଲେ ମୁଁ ଚିତ୍ର କରିବାକୁ ଆଗ୍ରହ କରିଥାଏ ଆଉ ଚିତ୍ର ଅଙ୍କନ କରେ ସେମିତି କିଛି ତା'ପରେ କରେନି ସୁଯୋଗ ମିଳିଲେ କରିବି